ମୁଁ ଗତକାଲି ଅନଲାଇନ୍ରେ ଗୋଟିଏ ଡ୍ରେସ୍ ଦେଖିଥିଲି ଏବଂ ସେହି ଡ୍ରେସ୍ ମୋତେ ବହୁତ ପସନ୍ଦ ଆସିଲା କାରଣ ତା'ର କଲର ଓ କ୍ୱାଲିଟି ଭଲ ଥିଲା ଭଳି ଦେଖାଗଲା ସେହି ଡ୍ରେସ୍ଟିକୁ ମୁଁ ଅନଲାଇନ୍ରେ ଅର୍ଡ଼ର୍ କରିଥିଲି ମୋର ଅଲଲାଇନ୍ରେ ଅର୍ଡ଼ର୍ ଆସିବା ପରେ ମୁଁ ଖୋଲିକି ଦେଖିଲି ସେହି ଡ୍ରେସ୍ଟି କଲର୍ ଅଲଗା ଏବଂ ମୋତେ ପସନ୍ଦ ଆସିଲାନି ମୋର ଫେରାଇବାର କାରଣ ଏହିକି ଯେ ମୋର ଡ୍ରେସ୍ଟି ପସନ୍ଦ ଆସୁନାହିଁ ସେହି ଡ୍ରେସ୍ କଲର୍ ମୋତେ ପସନ୍ଦ ଆସୁନାହିଁ ଯେଉଁ ଅବସ୍ଥାରେ ମୁଁ ସେହି ଡ୍ରେସ୍କୁ ଅର୍ଡ଼ର୍ କରିଥିଲି କିନ୍ତୁ ସେହି ଡ୍ରେସ୍ଟି ମୋର ପସନ୍ଦ ଆସୁନାହିଁ ଦୟାକରି ସେହି ଡ୍ରେସ୍ଟି ମୁଁ ଫେରେଇବାକୁ ଚାହୁଁଛି ଏବଂ ଦୟାକରି ସେହି ଡ୍ରେସ୍ଟିକୁ ଆସି ଆପଣ ନେଇଯାଆନ୍ତୁ